ହଁ ଦଶରୁୁ ଦଶ ଲକ୍ଷ ଭିତରେ ବହୁତଟେ ସଂଖ୍ୟା ଅଛନ୍ ସେଥିରୁ ପାଞ୍ଚଟା ତ କହିବାର୍ ବହୁତ ସହଜ ମୁଇଁ ପାଞ୍ଚଟା କହୁଛନ୍ ଯେନ୍ତାକି ଦୁଇଶହ ଦୁଇଶହ ପଚାଶ ଦୁଇଶହ ପଞ୍ଚସ୍ତରୀ ତିନିଶହ ଚାରିଶହ ପାଞ୍ଚଶହ ଛଅଶହ ସାତଶହ ଏମିତି ବୋହୁତଟି ସଂଖ୍ୟା ଅଛନ୍ ଯେନ୍ଟାକି କହି ହେବ